ଆମ ଅଞ୍ଚଳରେ ବିଭିନ୍ନ ପ୍ରକାରର ପର୍ଯ୍ୟଟନି ସ୍ଥଳୀ ଅଛନ୍ତି ପ୍ରାକୃତିକ ହେଇଗଲେ ସାଂସ୍କୃତିକ ହେଇଗଲେ ପାରମ୍ପରିକ ହେଇଗଲେ ଆଧ୍ୟାତ୍ମିକ ହେଇଗଲେ ଏ ସବୁ ପ୍ରକାରର ପର୍ଯ୍ୟଟନ ସ୍ଥଳୀ ଆମ ଅଞ୍ଚଳରେ ଅଛନ୍ତି ଏବେ ଏବେ ବିଭିନ୍ନ ପ୍ରକାରର ସରକାରଙ୍କ ଦ୍ବାରା ମଧ୍ୟ ବିଭିନ୍ନ ପ୍ରକାରର ପର୍ଯ୍ୟଟନ ସ୍ଥଳୀ ତିଆରି କରାଯାଉଛି ମାନେ ଯେଉଁ ଥିରେ କି ବୈଜ୍ଞାନିକ ଜିନିଷର ଗୁଡ଼ିକୁ ଦେଖା ଯାଉଛି ସେ ସବୁ ଜିନିଷ କି ଭଳି ହୋଇଛି ଏ ସବୁ ଜିନିଷକୁ ଦେଖାଯାଉଛି ସେଥି ଯୋଗୁଁ ବହୁତ ଲୋକମାନେ ଆମ ଅଞ୍ଚଳକୁ ପର୍ଯ୍ୟଟନ କରିବା ପାଇଁ ବା ଆମ ଏ ସବୁ ଅଞ୍ଚଳର ଯେଉଁ ସବୁ ନୂତନ ଜାଗା ଅଛି ସେ ସବୁ ଗୁଡ଼ିକୁ ଦେଖିବା ପାଇଁ ବିଭିନ୍ନ ଦୂର ଦୂରରୁ ଆସନ୍ତି ବହୁ ଦେଶ ବିଦେଶରୁ ଆସିଥାନ୍ତି ଯାହା ଦ୍ବାରା କି ଆମ ଅଞ୍ଚଳରେ ବିଭିନ୍ନ ଲୋକଙ୍କର ଭିଡ଼ ହୋଇଥାଏ ସେଥି ଯୋଗୁଁ ଯେହେତୁ ଲୋକମାନେ ଆସୁଛନ୍ତି ସେମାନେ ଖାଇବେ ପିଇବେ ବୁଲିବେ କିନ୍ତୁ ଯେଉଁ ଲୋକମାନେ ଆସୁଛନ୍ତି ସେମାନେ ଯେଉଁ ଖାଇବା ପତ୍ର ଖାଉଛନ୍ତି ତାହା ସେହି ରାସ୍ତାରେ ପକାଇ ଦେଉଛନ୍ତି ଯା ଦ୍ବାରା କି ଆମ ରାସ୍ତା ଅପରିଷ୍କାର ହେଉଛି ଆମ ଅଞ୍ଚଳରେ ବି ଆମେ ବି ବହୁତ ଅପରିଷ୍କାର କରୁଛେ ମାନେ ବିଭିନ୍ନ ଜରି ହେଇଗଲା ବିଭିନ୍ନ ଚୋପା ଫୋପା ହେଇଗଲା ଏ ସବୁ ଜିନିଷକୁ ଆମେ ପକାଇ ପକାଇ ରାସ୍ତାରେ ଯାଉଛେ ଯେଉଁଟାକି ଆମ ଅଞ୍ଚଳ ପାଇଁ ଏକ କ୍ଷତିକାରକ ଯଦି କୌଣସି ବାହାରୁ ପର୍ଯ୍ୟଟନ ଆସିଲା ସେ ଦେଖିବ ତାକୁ ବି ଭଲ ଲାଗିବନି ଯାହା ଦ୍ବାରା କି ଆମ ଅଞ୍ଚଳ ପ୍ରତି ବହୁତ ଲୋକଙ୍କର ଖରାପ ମନଭାବନା ପଡ଼ିବ ସେଥିଯୋଗୁଁ ସରକାରଙ୍କ ଠି ଏହା ମୋର ସୁପାରିଶ ଯେ ଯଦି ସେ ଆମ ଅଞ୍ଚଳକୁ ଗୋଟେ ସ୍ୱ ସ୍ୱଚ୍ଛତା ରଖନ୍ତେ ମାନେ ପ୍ରତ୍ୟେକ ଦିନ ଲୋକଙ୍କ ଦ୍ବାରା ସେଇଟା ପରିଷ୍କାର କରା ହୁଅନ୍ତା ଡଷ୍ଟବିନ ରଖା ହୁଅନ୍ତା ଲୋକଙ୍କୁ ଏକ କଡ଼ା ନିୟମ ଦିଆଯାଆନ୍ତା ଯେ ତଳେ କୌଣସି ଜିନିଷ ପକାଇବେ ନାହିଁ ଯଦି ପରିଷ୍କାର ରଖନ୍ତେ ସୁନ୍ଦର ରଖନ୍ତେ ମୋତେ ଲାଗୁଛି ଆହୁରି ମଧ୍ୟ ପର୍ଯ୍ୟଟନ ଦେଶ ବାହାରୁ ମଧ୍ୟ ପର୍ଯ୍ୟଟନ ଆମ ଅଞ୍ଚଳକୁ ଆସି ପାରିବେ ଆଉ ଗୋଟେ କଥା ବହୁତ ପର୍ଯ୍ୟଟନ ସମୟରେ ବହୁତ ଖରାପ ଲୋକମାନେ ଅନ୍ୟ ଲୋକମାନଙ୍କୁ ହଇରାଣ କରନ୍ତି ସେଥିପ୍ରତି ବି ସରକାରଙ୍କୁ ଧ୍ୟାନ ଦେବା ଉଚିତ କାରଣ ସେ ରା ବି ବହୁତ ଦୁଃଖଦ କଥା କି ଯେଉଁମାନେ ନୂଆ ଲୋକ ଆସୁଛନ୍ତି ପୁରୁଣା ଲୋକମାନେ ତାଙ୍କୁ ହଇରାଣ କରୁଛନ୍ତି ତାଙ୍କର ଥଟା ମଜା ଉଡ଼ଉଛନ୍ତି ତାଙ୍କର ଜିନିଷ ଚୋରୀ କରି ନେଉଛନ୍ତି ଏ ପ୍ରତି ବି ଯଦି ଟିକେ ସୁରକ୍ଷା ରଖନ୍ତେ ମୋତେ ଲାଗୁଛି ଆହୁରି ପର୍ଯ୍ୟଟନ ଆମ ଅଞ୍ଚଳରେ ଆସିକି ରହିଯାଆନ୍ତି